ହ୍ୟାଲୋ ଆପଣ ରେନ୍ବୋ ଢାବାରୁ କହୁଛନ୍ତି ମୁଁ ଦିପାଞ୍ଜଳି କହୁଛି ମୁଁ ଆପଣଙ୍କଠାରୁ କିଛି ଖାଦ୍ୟ ମଗାଇବା ପାଇଁ ଆଗରୁ ଫୋନ୍ କରିଥିଲି କିନ୍ତୁ ସେହି ଖାଦ୍ୟ ସହିତ ଆଉ କିଛି ଡେଜର୍ଟ ଯୋଡ଼ନ୍ତୁ ସେ ହେଲା ଆଇସ୍କ୍ରିମ ଦୁଇଟା ସୁଜି ହାଲୱା ଦୁଇ ପ୍ଲେଟ୍ ମୁଁ ଦେଇଥିବା ଠିକଣାରେ ଶୀଘ୍ର ପହଞ୍ଚାଇ ଦିଅନ୍ତୁ